ସ୍ୱଚ୍ଛ ଭାରତ ଆମେ ପାଲନ୍ କରୁଁ ପଞ୍ଚାୟତ୍ କେ ଯାଇ କରି ହାତ ଧୂଆ ନିଜେ ସଫା ସୁତରା ରହିବା ଗାଁକୁ ଆସି କି ଏସ୍ ଏଚ୍ ଜି ମାଆମାନଙ୍କୁ ନେଇ କି ଆମେ ମିଟିଙ୍ଗ୍ କରୁ ଆରୁ ଗ୍ରାମର ରାସ୍ତା ଘାଟ ନଲ କୂଅଁ ଆଉ ଯେତେ ଅଳିଆ ଥିବା ସେଇଟା ମାଆମାନେ ମିଶି କି ଆମେ ପାଲନ୍ କରୁଁ ଆଉ ପାଲନ୍ କରୁଁ ଉଁ ଘର ଅସୁବିଧା ସୁବିଧା ବି ଆମେ ଘର୍ କେ ଘର୍ ଯାଇକି ସଫା ସୁତରା ରହିବା ପରିଷ୍କାର ପରିଚ୍ଛନ୍ନ ସେ ବିଷୟନେ ମାଆମାନଙ୍କୁ ବୁଝାଉଁ ପାଲନ୍ କରୁଁ ଆଉ ପୋଖରୀ ତୁଠ ପରି ଅପରିଷ୍କାର୍ ହେଇଥିବା ସେଟା କେ ମାଆମାନେ ମିଶି କି ପରିଷ୍କାର ପରିଚ୍ଛନ୍ନ କରୁଁ ନିଜେ ସଚେତନା ରହିବା ପାଇଁ ବି ମାଆମାନଙ୍କୁ କହୁଁ ଆରୁ ନିଜେ ବି ସଚେତନା ହଉ